ଭାରତ ତ ବହୁତ ନେତା ମନ୍ତ୍ରୀମାନେ ଅଛନ୍ତି ଆଉ ବହୁତ ଉନ୍ନତିମୂଳକ କାମ ଯୋଗାଇ ଦେଉଛନ୍ତି ଆମ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ମଧ୍ୟ ବହୁତ କିଛି କାମ କରିଛନ୍ତି ଆମର ଯେମିତି ଓଡ଼ିଶା ଉନ୍ନତି କରିବ ସେଇଥିପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ଆଉ ଘର ଯୋଗାଇ ଦଉଛନ୍ତି ଆଉ ଯାହାର ଘର ପାଇବା ପାଇଁ ଯୋଗ୍ୟ ଘର ଯୋଗାଇ ଦଉଛନ୍ତି ଆଉ କାଳିଆ ପଇସା ମଧ୍ୟ କାଳିଆ ପଇସା ମଧ୍ୟ ଯୋଗାଇ ଦଉଛନ୍ତି ଆଉ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ସିଏ ମଧ୍ୟ ବହୁତ କିଛି ଯୋଗାଇ ଦଉଛନ୍ତି ଆଉ କୃଷି ଯୋଜନାରେ ଅନେକ କିଛି ସମସ୍ତଙ୍କୁ ଦୁଇହଜାର ଟଙ୍କା ଲେଖା ଅନୁଦାନ କରିଛନ୍ତି ଫଳରେ ଚାଷୀମାନେ ବହୁତ ଲାଭବାନ ହଉଛନ୍ତି ପ୍ରତ୍ୟେକ ମାସରେ ଦୁଇହଜାର ଟଙ୍କା ଲାଗୁଛି ଓଡ଼ିଶା ସରକାର ଦୟାରୁ ଯାଉ ପାଞ୍ଚ ମୁଣ୍ଡି ପିଛା ପାଞ୍ଚ କେଜି ଚାଉଳ ମଧ୍ୟ ପାଉଛନ୍ତି ଆଉ ଘରେ ଘରେ ବିଜୁଳି ଏବଂ ପାନୀୟ ଜଳ ଯୋଗାଣ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି କଳାକାର ଭତ୍ତା ଆଉ ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ପ୍ରଧାନମନ୍ତ୍ରୀମାନେ ଯୋଗାଇ ଦଉଛନ୍ତି